ଏକ ଜାନୁଆରୀ ଦୁଇ ହଜାର ଏକ ତିନି ଏପ୍ରିଲ ଦୁଇ ହଜାର ଚାରି ସାତ ଡିସେମ୍ବର ଦୁଇ ହଜାର ପାଞ୍ଚ ଛଅ ଫେବୃଆରୀ ଦୁଇ ହଜାର ଏକୋଇଶ ନଅ ନଭେମ୍ବର ଦୁଇ ହଜାର ସତର